ପଶୁପାଳନର ଉତ୍ପାଦ ଗୁଡ଼ିକ ହେଉଛି ସବୁପ୍ରକାର ପ୍ରକ୍ରିୟା ଯେମିତିକି ଆମେ ଗୋଟେ ଗାଈ କି ଗୋଟେ ଛେଳିକି ଗୋଟେ ମେଣ୍ଢା ଯାହା ବି ଆମେ କିଣିକି ଆଣିବା ତାକୁ ଆମେ ଛୋଟଟାବେଳୁ କିଣିକି ଆଣିଲେ ମନେକର ଗୋଟେ ଗାଈଟେ କିଣିକି ଆଣିଲେ ସେ ଗାଈଟାକୁ ଆମେ କ'ଣ କରୁଛେ ବାଛୁରୀଟା ଆମେ କିଣିକି ଆଣିଛେ ବାଛୁରୀକୁ ଆମେ ଖାଇବା ପିଇବାକୁ ଦେଇ ଯତ୍ନ ନେଇ ଗାଇଟେ କରିବା କେମିତି କରିବା ଗୋଟେ ବାଛୁରୀର ଆମେ କେମିତି ଯତ୍ନ ନେବା ଯଦି ତାକୁ ଆମେ ଗରମ ଦିନ ଥିବ ତାହେଲେ ଆମେ ତାକୁ ଫ୍ୟାନ୍ ଲଗେଇକି ଲଗେଇବା ଯଦି ଶୀତ ଦିନ ଥିବ ତାହେଲେ ଆମେ ତାକୁ ଧୂଆଁ ଦେବା କି ମାନେ ତା' ଉପରେ କିଛି ଅଖା ଅଖା ଘୋଡ଼େଇ ଦେବା କି ମାନେ ଯେଉଁ ଲାଇଟଟା ଲଗାନ୍ତି ଯେଉଁ ଅଧିକ ପାୱାର ବାଲା ଲାଇଟ ଲଗାନ୍ତି ଯେଉଁଥିରେ ଗରମ ହୁଏ ସେଇଟା ଆମେ ଲଗେଇବା କାରଣ ଆମେ ଯେମିତି ମଣିଷ ସେମିତି ଗାଈ ବି ତ ଗୋଟେ ମାନେ ତାର ଜୀବନ ଅଛି ତ ସେଥିପାଇଁକା ତେବେ ତାକୁ ଆମେ ଚୋକଡ଼ ଦେବା ଦିନ ଦୁଇରୁ ଦୁଇରୁ ତିନଥର ଦିନକୁ ସେ ଖାଇବାକୁ ଦେବା ଚୋକଡ଼ ତୋରାଣି ଦେବା ତା'ପରେ ତା'ର ଆମେ ଯତ୍ନ କେମିତି ନେବା ନା ସେ ଯେଉଁ ଘରେ ରହୁଥିବ ଗୁହାଳରେ ରହୁଥିବ ସେ ଗୁହାଳକୁ ଓଳାଓଳି କରିବା ଗୋବର ଗୋଟେଇବା ତା'ପରେ ତା'ର ମୁତ ମୂତ୍ର କି ଗୋବର ତାକୁ ସଫା କରିବା କାରଣ ଯଦି ସେଇଠି ସିଏ ମାନେ ମାନେ ମୁତିଥିବ କି ଗୋବରଟା ଥିବ କି ତା' ଉପରେ ସେ ଶୋଇ ପଡ଼ିବ ତା' ଦେହସାରା ଲାଗିଯିବ ତ ତାକୁ ଆମେ ଧୁଆଧୁଇ ବି କରୁଥିବା ଏଇସବୁ ଯତ୍ନ ନେବା ଯତ୍ନ ନେଲା ପରେ ସେ ତ ଗୋଟେ ବଡ଼ଟେ ହେଇଯିବ ବଡ଼ ହେଲା ପରେ ସେ ନିଶ୍ଚିତ ଜନ୍ମ କରିବ ଜନ୍ମ କଲାପରେ ତା ବାଛୁରୀଟେ ହେବ ତା' ବାଛୁରୀ ଯେତେବେଳେ ଯାଇ ବଡ଼ ହେଇଯିବ ସେ ଗାଈକୁ ମା' ଗାଈକୁ ଆମେ କ'ଣ କରିବା ନା ବିକ୍ରି କରିଦେବା ବିକ୍ରି କରିକି ପଇସା ଆଣିବା ସେ ବାଛୁରୀକି ପୁଣି ଆମେ ଖାଇବା ପିଇବାକୁ ଦେଇକି ଫୁଣି ସେମିତି ଆମେ ବଡ଼ କରିବା ତାକୁ ବି ଗୋଟେ ମା' ତିଆରି କରିବା ସେ ମା' ସିଏ ମା' ହେଇକି ଜନ୍ମ ହେଲାପରେ ତା' ବାଛୁରୀ କି ଆମେ ରଖିବା ସେ ମା'କୁ ଜନ ବିକ୍ରି କରିଦେବା ଏମିତି ସବୁ ଆମେ ଗୋଟେ ପରେ ଗୋଟେ ପିଢ଼ି ପରେ ପିଢ଼ି କରିକି ରୋଜଗାର କରିଥାଉ